ମୁଁ ନୂଆପଡ଼ା ଗ୍ରାମରୁ କହୁଛି ଆଉ ଆମ ଗାଁରେ ବହୁତ ପିଲା ବହୁତ ଖେଳ ଖେଳିବା ପାଇଁ ବହୁତ ପସନ୍ଦ କରନ୍ତି ତା ଭିତରୁ ମୋତେ କ୍ରିକେଟ ଖେଳିବା ପାଇଁ ମୋତେ ବହୁତ ଭଲ ଲାଗେ ଯେଉଁଥି ପାଇଁ କି କ୍ରିକେଟରେ ମୋତେ ଫାଷ୍ଟ ଟାଇମ୍ ବେଟିଂ କରୁଛି ମୁଁ ଆଉ ମୋତେ ଫାଷ୍ଟ ଟାଇମ୍ ବେଟିଂ କରିବା ପାଇଁ ବି ବହୁତ ଭଲ ଲାଗେ ଯେଉଁ କାରଣ ପାଇଁ କି ମୁଁ ଗୋଟେଥର ପନ୍ଦରଟା ବଲ୍ରେ ଚଉରାଳିଶ ରନ୍ କରିକି ନା ଆମ ଟିମ୍କୁ ଜିତାଇଥିଲି ମୁଁ ବହୁତ ଟୁର୍ଣ୍ଣାମେଣ୍ଟ ବି ଖେଳିବା ପାଇଁ ଯାଏ ଯେଉଁଥି ପାଇଁ କି ମୋତେ ଚାରିଆଡ଼ୁ କଲ୍ ଆସିଥାଏ ଖେଳିବା ପାଇଁ ଆଉ ମୋତେ କ୍ରିକେଟରେ ଆଉ ଗୋଟେ ଜିନିଷ ବି ବହୁତ ଭଲ ଲାଗେ ମୋତେ ଫିଲ୍ଡିଙ୍ଗ୍ କରିବା ପାଇଁ ମୋତେ ବହୁତ ଭଲ ଲାଗେ ଫିଲ୍ଡିଙ୍ଗ୍ କରିବା ପାଇଁ ମୋତେ କଭର୍ ଦିଶା ରେ ମୋତେ ଫିଲ୍ଡିଙ୍ଗ୍ କରିବା ପାଇଁ ବହୁତ ଭଲ ଲାଗେ ଯେଉଁଥି ପାଇଁ କି ମୁଁ ଫିଲ୍ଡିଙ୍ଗ୍ ପାଇଁ ବି ବହୁତ ସାରା ମ୍ୟାଚ୍ ଭଲ କରିଛି